ମୋ ଦ୍ୱାରା କରାଯାଇଥିବା ଅନେକ ଚିତ୍ରଗୁଡ଼ିକୁ ମୁଁ କଲର୍ ମାଧ୍ୟମରେ ଇଠା ମାଧ୍ୟମରେ କିମ୍ବା କୋଣସି ପେନସିଲ ଆର୍ଟରେ ମଧ୍ୟ କରିଥାଏ ଯଦି କଲର୍ ମାଧ୍ୟମରେ କରୁଛି ତ ତାକୁ ଫ୍ୟାନ୍ ବା ଘରେ ରଖି ସୁଖିଗଲା ପରେ କିମ୍ବା ପେନସିଲ ଆର୍ଟ ଯେଉଁ ରଖିଥାଏ ଯେଉଁ ଚିତ୍ରଗୁଡ଼ିକୁ ସେଗୁଡ଼ିକୁ ନେଇକି ଲାମିନେସନ୍ କରେ କିମ୍ବା ଫେମରେ ବି ମଧ୍ୟ ବନାଇ ପାରେ ମହମ କୋଟିଂ କରିକି ମୁଁ ସେଗୁଡ଼ିକୁ ମୋ ଚିତ୍ରଗୁଡ଼ିକୁ ସଞ୍ଚୟ କରିଥାଏ